ମୋର ପ୍ରିୟ ରୋଷେଇ ମୁଇଁ ପୋସ୍ତ ବନାଇ ଦେଖେ ମୋର ଥରେ ଘରେ କେହି ନଥାଇ ଆଉ ମୋତେ ନିଜ ପସନ୍ଦ୍ ଲାଲା କି ମୁଇଁ ବିରିୟାନି ଟିକେ ବନାସି ବୋଲି ଆଉ ତାହାକେଁ ଆଉ ବନାଲି କଲି ଯେ ବହୁତ ଭଲ୍ ଲାଗିଲା କଲା ବେଲେ ମୁଇଁ ୟୁଟ୍ୟୁବ୍ ଥି ଛାଡ଼ିଥିଲି ଭି ବହୁତ ଲାଇକ୍ ଆସିଥିଲା କରିଥିଲା ଆଉ ଟେଷ୍ଟ ବି ବହୁତ ଭଲ୍ ଲାଗାସୀ କର୍ଶି ସେଥିଲାଗି ରୋଷେଇ କରବାର୍ ଲାଗି ବି ଭଲ୍ ଲାଗଶି କର୍ଶି

ସମସ୍ତଙ୍କୁ ମୁଇଁ ନିଜେ କରି କରି ଦେବାର୍ କେଁ ବି ଭଲ୍ ଲାଗସି ଆଉ ଆଉ ରୋଷେଇର ମୋତେ ରୋଷେଇ ମୋର ପ୍ରିୟ ଭଲ୍ ଲାଗେ କରେ ନିଜେ ବି ପସନ୍ଦ ଲାଗସି ରନ୍ଧା ବଢ଼ା କରବାର୍ କେଁ ଆଉ ନିଜର୍ ପସନ୍ଦର ମୁଇଁ ନିଜେ ନି ରାନ୍ଧି କରି ବି ସମସ୍ତଙ୍କୁ ଖୁଆସି